ହ୍ୟାଲୋ କାଳିଆ ରେଷ୍ଟୁରାଣ୍ଟ ମୁଁ ପ୍ରଶାନ୍ତ କୁମାର କର୍ଣ କହୁଥିଲି ଦହ୍ୟାରୁ ହଁ ମୋର ଗୋଟିଏ ଭେଜ୍ ମିଲ୍ ମଗାଇବାର ଥିଲା

ଭେଜ୍ ମିଲ୍ ଭାତ ଡାଲି ଖଟା ପନିର୍ ସାଲାଡ଼୍ ଚିଲ୍ଲି ଆଜ୍ଞା ହଁ ଲଞ୍ଚ୍ ପାଇଁ ଆଉ ଭଲସେ ପ୍ୟାକିଂ କରିକି ଦେବେ ସାର୍ ଭଲସେ ପ୍ୟାକିଂ କରିଥିବେ ହଁ ହଁ ଯେମିତି ଥଣ୍ଡା ହୋଇନଯାଏ କାହିଁକି ଖାଇବା ବେଳକୁ ଟିକେ ଡେରି ହେବ ତ ଆଜ୍ଞା ପ୍ୟାକିଂ ଭଲସେ କରିଥିବେ ଅହଁ ଇନ୍ସୁଲେଟେଡ଼ ବ୍ୟାଗ୍ରେ କରିଥିବେ ଭଲ୍ ବାକ୍ସରେ ପ୍ୟାକିଂ କରିକି ଦେବେ ଆଜ୍ଞା ଆଜ୍ଞା ଭଲସେ ପ୍ୟାକିଂ କରିକି ଦେବେ ମୋ' ଖାଇବା ବେଳକୁ ଟିକେ ଡେରି ହୋଇଯିବ ଟିକେ ଡେରି ହେବ ସେଥିପାଇଁ ଆଜ୍ଞା